ସେମିତି ତ ଓଡ଼ିଆ ଭାଷାରୁ ମାନେ ଅଲଗା ଭାଷାକୁ ଅନୁବାଦ କରିଛି ଯେମିତି କି ମାନେ ଓଡ଼ିଆରୁ ହିନ୍ଦୀ ହେଲା କି ଓଡ଼ିଆରୁ ଇଂଲିଶ ହେଲା ସେମିତି ମୁଁ କରିବାକୁ ମାନେ କରିବାକୁ ପଡ଼ିଛି ସେମିତି ସେମିତି ହିନ୍ଦୀରୁ ବି ଓଡ଼ିଆ କି ଇଂଲିଶରୁ ଓଡ଼ିଆ ବି ମଧ୍ୟ କରିଛି କାହିଁକି ନା ଆମର ମାନେ ଆମ ଭାଷା ଆମ ଆଞ୍ଚଳିକ ଭାଷା ଆଉ ଆମେ ଯଦି କେଉଁଠିକି ଯାଇଥାଉ ତ ସେଇଠି ଯାହାହେଲେ ବି ସେଇ ଭାଷା ଯଦି ମାନେ ମୋ ଓଡ଼ିଆ ହେଇନଥାଏ ତ ଆମକୁ ସେଠି ମାନେ ତାଙ୍କ ଭାଷାକୁ ଆମେ ଇଂଲିଶ କିମ୍ବା ହିନ୍ଦୀରେ ଅନୁବାଦ କରିକି ଜାଣିବାକୁ ପଡ଼େ କି ତା'ପରେ ଆମେ କଥାବାର୍ତ୍ତା କରିପାରୁ ଗୋଟେ ମୋ ଅନୁଭୂତିରୁ ମୁଁ ଥରେ ମାନେ ମାନେ ସେମିତି ଦିଲ୍ଲୀ ଯାଇଥିଲି ତ ଦିଲ୍ଲୀରେ ସେଇଠି ମାନେ ମୋ ସହ ସମସ୍ତେ ହିନ୍ଦୀ କିମ୍ବା ଇଂଲିଶରେ ହିଁ କଥା ହେଉଥିଲେ ତ ମୁଁ ତାଙ୍କ ଭାଷାକୁ ମାନେ ମୋ ଓଡ଼ିଆଭାଷାରେ ବୁଝିକି ତା'ପରେ ମୁଁ ତାଙ୍କ ସହିତ କଥା ହେଉଥିଲି ଆଉ କାହିଁକି ନା ଆମର ଯେହେତୁ ଆମର ଓଡ଼ିଆଟା କେବଳ ଆମ ଓଡ଼ିଶାରେ ହିଁ ସବୁ ଲୋକ ଜାଣିଥାନ୍ତି କିନ୍ତୁ ଆମ ଓଡ଼ିଶା ବାହାରେ ତ ସମସ୍ତେ ହିନ୍ଦୀ କିମ୍ବା ଇଂଲିଶ ହିଁ ଜାଣିଥାନ୍ତି ଯେହେତୁ ହିନ୍ଦୀଟା ହେଉଛି ଆମ ରାଷ୍ଟ୍ରଭାଷା ତ ସେଇଟା ସମସ୍ତେ ଜାଣିଥାନ୍ତି ସେଥିପାଇଁ ମୁଁ ହିନ୍ଦୀରେ ମାନେ କଥା ହେଇପାରେ ବାହାରେ ଆଉ ଇଂଲିଶରେ ମଧ୍ୟ କଥା ହେଇପାରେ